କଥାରେ ଅଛି ଜଳ ହିଁ ଜୀବନ ପାଣି ବିନା ସୃଷ୍ଟି ନାଶ ସେମିତି ପାଣି ନହେଲେ କିଛି ବି ହବନି ସକାଳୁ ଉଠି ମୁହଁ ଧୁଇବା ପାଖରୁ ରାତିରେ ବେଡରେ ଶୋଇ ପାଣି ପିଇବା ପର୍ଯ୍ୟନ୍ତ ସକାଳେ ଉଠିଲେ ବ୍ରସ କରି ଶୌଚ ଯିବା ପାଖରୁ ଗାଧୁଆ ପାଣି ଦିନ ତମାମ ପିଇବା ରୋଷେଇ ସବୁ କାମରେ ପାଣି ହିଁ ଆବଶ୍ୟକ କପଡ଼ା କାଚିବା ସବୁ କାମରେ ପାଣି ହିଁ ଆବଶ୍ୟକ